ମୁଁ ଚାରି ପାଞ୍ଚ ଦିନ ପୂର୍ବରୁ ଗୋଟିଏ କୁଲର୍ କିଣିକି ଆଣିଥିଲି ତାର ଦାମ୍ ଟି ହେଉଛି ବହୁତ ଶସ୍ତା ଏବଂ ରଙ୍ଗଟି ହେଉଛି ଧଳା ସେ ଚାରି ଦିଗକୁ ଭଲ ପବନ ଦିଏ ଏବଂ ଥଣ୍ଡା ପାଣି ମଧ୍ୟ ପଶିବାରୁ ସେ ମଧ୍ୟ ଭଲ ପବନ ଦେଉଛି